ଆମ ଗାଁ ଦଲାଇଗୁଡ଼ା ସେଇଠି ବର୍ଷା ବହୁତ ହୁଏ ଗାଁ ପାଖରେ ଗୋଟେ ପାପଡ଼ାହାଣ୍ଡି ପାପଡ଼ାହାଣ୍ଡି ଅଛି ସେଇଠି ପହଁରିବାକୁ ଯାଉ ସୂର୍ଯ୍ୟକିିରଣ ବି ସେଇଠି ଅଛି ସେ ସେ ଭୈରବ ସେ ବନ୍ଧର ନାଁ ହେଉଛି ଭୈରବ ବନ୍ଧ ସେଇଠି ବହୁତ ଖରା ମଧ୍ୟ ସୂର୍ଯ୍ୟକିିରଣ ମଧ୍ୟ ସ୍ଥାନ କିମ୍ବା ବହୁତ ଭଲ ଭାବରେ ଆସେ ଲୋକମାନେ ସମସ୍ତେ ସେଇଠିକୁ ଯାଆନ୍ତି ପହଁରିବାକୁ କିଛି ଲୋକ ବେଲାଭୂମିରେ ହିଁ ମାନେ ସେ ଭନ୍ଧରେ ହିଁ ଯାଆନ୍ତି ଆର ନଳକୂଅ ମଧ୍ୟରେ ଘାଧୋଇବାକୁ ଯାଉଛନ୍ତି ହେଲେ ସବୁଠୁ ପ୍ରାୟ ଜିନିଷ ସମସ୍ତେ ଲୋକଙ୍କୁ କିଣି ନେଇ ଦେଇଛି ଯେ ପହଁରିବା ଆଉ ବନ୍ଧରେ ହିଁ ସମସ୍ତେ ଗାଧୋଇବାକୁ ଯାଆନ୍ତି ସେଇଠି ବହୁତ ଖରା ମାନେ ସୂର୍ଯ୍ୟକିରଣ ପାଇପାରେ ସବୁକିଛି ଜଳ ସବୁକିଛି ମିଳିଥାଏ ମାଛମାନେ ସମସ୍ତେ ସେଇଠି ପହଁରୁଥାନ୍ତି ସବୁକିଛି ନିଜ ଅନୁସାରେ ଥାଆନ୍ତି ପହଁରିବା ଖରା ସୂର୍ଯ୍ୟକଣରେ ସ୍ଥାନ ମିଳେ ଜଳ କ୍ରୀଡ଼ା ପାଇଁ ଜଳକ୍ରୀଡ଼ା ଯେଉଁଟା ଜଳରେ ମଧ୍ୟ ସବୁ କିିଛି ତ କରିହେବ ସେଇଠି ଖେଳିବା ପାଇଁ ଯାହାନ୍ତି ଯେଉଁଠି ମଧ୍ୟ ସେଇଠି ଗାଧୋଇବା ପାଇଁ ଯାଆନ୍ତି ସବୁବେଳେ ମୁଁ କ୍ଲିନ୍ ରୁହେ ନିଜ ଶରୀର ଟିକିଏ ବହୁତ ଭଲ୍ସେ ତ ଆମ ଗାଁ ପାଖରେ ହିଁ ଗୋଟେ ଅଛି ପାପଡ଼ାହାଣ୍ଡି ସେଇଠି ହିଁ ଗାଧୋଇ ପାଇଁ ସମସ୍ତେ ଚାହୁଁଛନ୍ତି ଏବଂ ମୁଁ ମଧ୍ୟ ଚାହୁଁଛି ଆମ ଗାଁ ହେଉଛି ଧଲାଇଗୁଡ଼ା ପାଖରେ ଅଛି ପାପଡ଼ାହାଣ୍ଡି ବନ୍ଧର ନାଁ ହେଉଛି ଭୈରବ ବନ୍ଧ ସେଇଠି ହିଁ ଖରା ବାଜେ ଟିକିଏ ସୂର୍ଯ୍ୟକିରଣ ଯୋଗୁଁ ବହୁତ ଭଲ ଦେହକୁ ପାଣି ସଫା ସୁୁତୁରା ରହିଛି ସମସ୍ତେ ସେଇଠି ହିଁ ଗାଧୋଇବାକୁ ଯାଉଛନ୍ତି ଏବଂ ମୁଁ ମଧ୍ୟ ଯାଉଛି ସେଇଠି ଗାଧୋଇବାକୁ ଜଳରେ ମଧ୍ୟ ମାଛ ଛାଡ଼ୁଥିବାରୁ ବହୁତ କିଛି ଭଲ ଭାବରେ ଦେଖାଯାଉଛି ପାଣି କ୍ଲିନ୍ ଦେଖାଯାଉଛି ସବୁ କିଛି ମସ୍ତ ଦେଖାଯାଉଛି ସବୁ ମାନେ ସବୁକିଛି ହେଦେ ସଫା ସୁୁତୁରା ସବୁ ସେ ବନ୍ଧରେ ହିଁ ବହୁତ ଭଲ ଗାଧୋଇବା ପାଇଁ ସୁଯୋଗ ମିଳିଥାଏ ସେ ବନ୍ଧରେ ହିଁ ସବୁ କିଛି ମିଳିଥାଏ କେତେ ଜଣ ସବୁ ଆଡ଼େ ପହଁରୁଥିବେ ମାଛମାନେ ମାଛ ସାପମାନେ ସମସ୍ତେ ପହଁରୁଥିବେ ନିଜେ ଏମିତି ଗାଧୋଇଲେ କେତେ ଭଲ ଲାଗିଥାନ୍ତା ଭଲ ଲାଗିବ ହିଁ ନିଶ୍ଚିତ ଗାଁ ସେଇଟା ଗାଁ ବି ଆଙ୍କ ମଜା ଥାଏ କେଉଁ ସହରରେ କି କେଉଁଠି ନଥାଏ ପହଁରିବା ହେଉଛି ବେଶ୍ ସବୁଠୁ ଆଉ ସେଇଟା ମଧ୍ୟ ସେଇଠି ହିଁ ସବୁ କିିଛି କରିଥିଲେ ହିଁ ଭଲ ସବୁକିଛି ଭଲ ଜିନିଷ ହେଉଛି ସେଇଠି ସବୁକିଛି ଯେକୌଣସି ସ୍ଥିତିରେ ମଧ୍ୟ ପହଁରିବା ହେଉଛି ଭଲ ଜିନିଷ ସେଇଠି ଭଲ ଭଲ ପାଣି ମଧ୍ୟ ସଫା ରହି ରହୁଛି କିଛି ବି ଅସନା ଫସନା କିଛି ବି ପକାଉନାହାନ୍ତି ସୂର୍ଯ୍ୟକିରଣ ଡାଇରେକ୍ଟ ସେଇଠି ହିଁ ଆସୁଛି ସୂର୍ଯ୍ୟକିରଣ ଆସୁଥିବାରୁ ସବୁ କିଛି ଭଲସେ ଦେଖାଯାଉଛି କ୍ଲିନ୍ ଯୋଗୁଁ ରହୁଛି ପହଁରିବାରୁ ସବୁ କିଛି ବେଷ୍ଟ୍ ହିଁ ଦେଖାଯାଉଛି ସମସ୍ତେ ସେଇଠି ହିଁ ଗାଧୋଇବାକୁ ଯାଉଛନ୍ତି ନଳକୂଅରେ ସେତେ ବି ମଧ୍ୟ ନାହିଁ ନଳକୂଅରେ ସଫା ପାଣି ଆସୁଛି ମନାନାହିଁ କିନ୍ତୁ ଗୋଟେ ଗଛ ପାଖରେ ଗୋଟେ ଛାଇ ପାଖରେ ଥିଲେ ସୂର୍ଯ୍ୟକିରଣ ଆସି ଆସିବା ଅସମ୍ଭବ ତ ବନ୍ଧରେ ହିଁ ସବୁକିଛି ଥିବାରୁ ଭଲ ଜିନିଷ ଦେଖାଯାଉଛି